ହ୍ୟାଲୋ ମା' ବିରଜା ଟ୍ରାଭେଲ ଏଜେନ୍ସିରୁ କହୁଥିଲ କି ଭାଇ ମୁଁ ଯେଉଁ ଭୁବନେଶ୍ଵର ଯିବା ପାଇଁ ଯେଉଁ କ୍ୟାବ୍ଟା ବୁକ୍ କରିଥିଲି ମୁଁ ପାଣିକୋଇଲିରେ ଅଛି ଭାଇ ସେଇଟା ବାତିଲ୍ କରିଦିଅ ଆସନାହିଁ ଆଉ ଭାଇ ବହୁତ ଡେରି ହୋଇଗଲାଣି ମୋତେ ଯିବାକୁ ପଡ଼ିବ ମୁଁ ବସ୍ରେ ପଳାଉଛି ଭାଇ ମୁଁ ତୁମକୁ କହୁଥିଲି ସକାଳ ସାତଟାରେ ଆସିକି ପହଞ୍ଚିବାକୁ ତୁମେ ଆସିକି ସାତ ଆଠଟା ହେଲାଣି ତୁମେ ଆସିକି ପହଞ୍ଚିନାହଁ ଭାଇ ତୁମକୁ ଘଣ୍ଟାଟିଏ ପୂର୍ବରୁ କହିଲେବି ତୁମେ ଆସିକି ପହଞ୍ଚି ପାରିଲନାହିଁ ଆଉ ତୁମେ ଏବେ କହୁଛ ଡ୍ରାଇଭରର ଦେହ ଖରାପ ଆଉ ଜଣକୁ ପଠାଉଛି ଆଉ ଏତେ ପଠେଇଲେ ଏଇନେ କ'ଣ ହେବ ନାହିଁ ନାହିଁ ଭାଇ ଭାଇ ମୋ' ପଇସା ଯାଉ ବରଂ ମୋତେ ସେ ବାତିଲ୍ କରିଦିଅ ସେ କ୍ୟାବ୍ ମୋର ଦରକାର ନାହିଁ ହେଲା ମୁଁ ମୋର ବସ୍ରେ ପଳାଇବି ନାହିଁ ମୋ' ପାଖେ ଟାଇମ୍ ମୋ' ପାଖରେ ତ ସମୟ ନାହିଁ ଭାଇ ମୋର ଜଲ୍ଦି ଯାଇକି ପହଞ୍ଚିବାକୁ ପଡ଼ିବ ଭୁବନେଶ୍ଵର ହଁ ଭାଇ ରଖ କାଟ କାଟ ମୁଁ କ୍ୟାନ୍ସଲ୍ କ୍ୟାନ୍ସଲ୍ କରିଦିଅ